ନିକଟସ୍ଥ କଲେଜ ଗୁଡ଼ାକରେ ବହୁତ ସବୁପ୍ରକାରର ପାଠ୍ୟକ୍ରମ ଉପଲବ୍ଧ ଅଛି ଯେମିତିକି ଆମେ ନିକଟସ୍ଥ କଲେଜ ଗୁଡ଼ାକରେ ଆମେ ସାଇନ୍ସ ବି ପଢ଼ି ପାରୁଛୁ ଆର୍ଟ୍ସ ବି ପଢ଼ି ପାରୁଛୁ ଏବଂ କମର୍ସ୍ ବି ପଢ଼ି ପାରୁଛୁ ଆମକୁ ବେଶୀ ଖର୍ଚ୍ଚ କରିବା ପାଇଁ ଆଉ ପଡ଼ୁନି କାରଣ ଲାଇବ୍ରେରୀ ଆମକୁ ବହି ଯୋଗାଇ ଦିଆଯାଉଛି ଏବଂ ଆମେ ଲାଇବ୍ରେରୀରୁ ବହି ନେଇ ଆମେ ଫ୍ରିରେ ମଧ୍ୟ ପଢ଼ୁଛୁ ଏବଂ କୋଚିଂ ସେଣ୍ଟର ମଧ୍ୟ ସୁବିଧା ଅଛି ଆଉ ଆମକୁ ବେଶୀ ପଢ଼ିବା ପାଇଁ ଅଧିକ ପଢ଼ିବା ପାଇଁ ଆମକୁ ଅନ୍ୟ ଜାଗାକୁ ଯିବାପାଇଁ ପଡ଼ୁନି କାରଣ ଆମ ସହରରେ ହିଁ ବଡ଼ ବଡ଼ କଲେଜ ହେଇଗଲାଣି ଯେମିତିକି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାଁରେ ଗୋଟେ ମେଡ଼ିକାଲ୍ କଲେଜ୍ ଅଛି ଯାହା ପରେ ପିଲାଗୁଡ଼ାକ ସେଠି ପଢ଼ିପାରୁଛନ୍ତି

ବହୁତ ସୁବିଧା ମଧ୍ୟ ପାଉଛନ୍ତି ଏବଂ ଇଞ୍ଜିନିଅର କଲେଜ ବି ଅଛି ଯାହା ଯେଉଁ ପିଲାଗୁଡ଼ା ଇଞ୍ଜିନିଅର ପଢ଼ିବା ପାଇଁ ଚାହୁଁଛନ୍ତି ସେମାନେ ସହରରେ ହିଁ ନିଜ ସହରରେ ହିଁ ପଢ଼ିପାରୁଛନ୍ତି